ସବୁ ଜିନିଷର ଭଲ ଗୁଣ ଥିବା ସହ କିଛି ଖରାପ ଗୁଣ ମଧ୍ୟ ଥାଏ ସେହି ପ୍ୟାଣ୍ଟକୁ କିଣିଲା ପରେ ମୋତେ ଆରାମ ଲାଗୁଥିଲା ସତ ମାତ୍ର ତାହା ଦୁଇ ଚାରି ଦିନ ମଧ୍ୟରେ କିଛି ସ୍ଥାନରୁ ସିଲାଇ ମଧ୍ୟ ଛାଡ଼ିଯିବା ସହ ତାହାର ଗୋଟିଏ ଚେନ୍ଟି ମଧ୍ୟ ଛିଡ଼ି ଗଲା